ପଏସା ହିଁ ମୋର୍ ସବୁ କିଛି ଏ ମୁଇଁ ପଏସା ହେଲେ ମୁଇଁ ବହୁତ୍ ଏନ୍ଜଏ କରିପାର୍ସି ପଏସାର୍ ବିନା ମୁଇଁ କିଛି ବିି ନି ହୁଏ ମୁଇଁ ସବୁ ପଏସାର ବଲେ ହିଁ କର୍ସି ମୋର୍ଲାଗି ପଏସା ହିଁ ମୋର୍ଲାଗି ସବୁ କିଛି ଏ ମୁଇଁ ପଏସାକେ ବହୁତ୍ ଗୁରୁତ୍ଵ ଦେସି ମୋର୍ଲାଗି କେହି କିଛି ନାଇଁ ଖାଲି ପଏସା ହିଁ ମୋର୍ଲାଗି ସବୁ କିଛି ଏ ମୁଇଁ ଖାଲି ସଖାଲୁ ପୁରା ଆଠ୍ ବଜେନୁ ମୁଇଁ ଯାଏସି କାମ୍ କରି କାମ୍ କରି ସାର୍ଲେ ଆଏସି ଖାଇକରି ଫେର୍ ତିନ୍ ବାଜ୍ଲେ ମୁଇଁ ଯାଏସି ପଏସା ହିଁ ମୁଇଁ ସବୁ କିଛି ହେତେ ପରିଶ୍ରମ କର୍ସି ବୋଲି ମତେ ପଏସା ଦେସନ୍ କିନ୍ତୁ ଫେର୍ ଆସ୍ସି ଯେତେବେଲେ ଆଠ୍ ବଜେନୁ ଯାଏସି ଆସ୍ଲା ବେଲ୍କେ ବାର ବଜେ ସାଢ଼େ ବାର ଏକ୍ ବଜେ ଆଡ଼େ ଆଏସି ବଲେ ଘରେ ଟେଲର୍ କର୍ସି ଟେଲର୍ କରିସାର୍ଲେ ତା'ପରେ ଫେର୍ ହେତେ ଟେଲର୍ ହେତେ ବେଲୁ ଯଦି ଏକ୍ ବଜେନୁ ଯଦି କର୍ମି ବଲେ ତିନ୍ ବଜେ ମୁଇଁ ଫେର୍ ଆଗଲ୍ପୁର୍ ଯାଏସି ଆଗଲ୍ପୁର୍ନୁ ଯଦି ହେନୁ କାମ୍ ସାରିକରି ଆସ୍ଲା ବେଲ୍କେ ମୁଇଁ ଇନ ଫେର୍ ତିନ୍ ହେନୁ ସାଢ଼େ ଛଅ ବଜେ ଆସ୍ଲା ବେଲେ ମୁଇଁ ଇନୁ ଆଠ୍ ନଅ ଦଶ୍ ବଜେ ମୁଇଁ ଟେଲର୍ କାମ୍ କର୍ସି କରିସାର୍ଲା ପରେ ଆମର୍ ଘରର୍ ଲୋକ୍ ଯେତେବେଲେ ଚାଷ୍ କାମ୍ କର୍ସୁ ସେତେବେଲେ ହିଁ ମୋର୍ ମା' ମୋର୍ ବାପା କାମ୍ କବାର୍ ଇଆଡ଼େ ବେଗନ୍ ମାଖନ୍ ତୁଲା ତୁଲି କର୍ସୁଁ ସେନୁ ହିଁ ଆମେ ଇନ୍କମ୍ କରି କରି ହିଁ ଆମେ ଚଲ୍ସୁଁ ସେନୁ ପଏସା ପଏସା ରଖ୍ସୁଁ ଆମେ ପଏସା ହିଁ ସବୁ ଆମର୍ ଲାଗି କିଛି ଆମେ ବେଶୀ କିଛି କରିନେଇପାରୁ ଆଉ ଯେ ଆମେ ମୋର୍ ମା' ମୋର୍ ବାପା ବି ଖାଲି ପଏସା ପଏସା ହିଁ ହେସନ୍ ଆମେ ଯଦି ପଏସା ନେଇ ହେବା ଆମେ କେନ୍ତି ଚଲ୍ମୁ ଆମେ ଯେତେବେଲେ ପଏସା ପଏସା ହିଁ ହେସୁ ଆମର୍ ଲାଗି ପଏସା ହିଁ ସବୁଥିରୁ ବଡ଼୍ ଜିନିଷ୍ ଆଉ କିଛି ବି ନାଇଁସେ ଆମେ ପଏସା ପଏସାର ବିନା ହିଁ ସବୁ କିିଛି କର୍ସୁଁ